ଆମ ରାଜ୍ୟରେ ମୁଖ୍ୟ ଧାର୍ମିକ ବା ଉପସ୍ଥାନ ସ୍ଥଳୀ ଗୁଡ଼ିକ ହେଲା ପୁରୀ ଶାରଳା ମନ୍ଦିର ଗୋରେଖନାଥ ପୀଠ ଇତ୍ୟାଦି ଇତ୍ୟାଦି ହେଲେ ଆମର ସବୁଠୁ ମୁଖ୍ୟ ପ୍ର ପ୍ରସିଦ୍ଧ ସ୍ଥାନ ହେଲା ପୁରୀ ପୁରୀ ପୁରୀକୁ ଦେ ପୁରୀରେ ଜଗନ୍ନାଥ ମନ୍ଦିର ପୁରୀର ଫେମସ୍ ପୁରୀକୁ ଜଗନ୍ନାଥ ମନ୍ଦିର ଦେ ଜଗନ୍ନାଥଙ୍କ ମୂର୍ତ୍ତି ଦେଖିବାକୁ ଦେଶ ବିଦେଶରୁ ବହୁତ ବହୁତ ବହୁତ ଲୋକମାନେ ଆସନ୍ତି ଆଉ ସେମିତି ଶାରଳାଙ୍କ ବି ଝଙ୍କଡ଼ ନାଁରେ ପ୍ରସିଦ୍ଧ ଝଙ୍କଡ଼ ଝଙ୍କଡ଼ ଗୋଟେ ଏମିତି ଜିନିଷ ଝଙ୍କ ଝଙ୍କଡ଼ ମାଆର ଶାରଳା ମାଟି ଦେଖିବାକୁ ଶାରଳା ମାଆଙ୍କୁ ଦେଖିବାକୁ ବହୁତ ଲୋକ ଆସନ୍ତି ଯେଉଁମାନେ ପୁରୀକୁ ଆସନ୍ତି ସେମାନେ ନିଶ୍ଚିିତ ଝଙ୍କଡ଼ ଆଉ ଗୋରେଖାନଥ ପୀଠକୁ ଦର୍ଶନ କରିଯାଆନ୍ତି କାରଣ ଝଙ୍କଡ଼ ଝଙ୍କଡ଼ ହେଲା ଓଡ଼ିଶାର ବହୁତ ଫେମସ୍ ଜାଗା ଜଗତସିଂହପୁରର ବହୁତ ବହୁତ ଲୋକମାନେ ଝଙ୍କଡ଼କୁ ଯାଆନ୍ତି